ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ କଳା ପ୍ରତି ଆକୃଷ୍ଟ କରାଇବା ପାଇଁ ଆଜିକାଲି ବିଦ୍ୟାଳୟରେ ସରକାର ଗୋଟିଏ ନିୟମ ଲାଗି କରିଛନ୍ତି ସେ ନିୟମଗୁଡ଼ିକ ହେଲା ବିଦ୍ୟାଳୟରେ ବିଭିନ୍ନ ପ୍ରକାର ଖେଳ ଓ ହସ୍ତଲିପି କାର୍ଯ୍ୟକ୍ରମ ସହିତ ଜିରୋ ପିରିଅଡ଼୍ ମଧ୍ୟ ଆୟୋଜନ କରାଯାଇଛି ଯାହାଫଳରେ କି ପିଲାମାନେ ନିଜର କଳାକୁ ବହୁତ ଭଲ ଭାବରେ ଲୋକମାନଙ୍କୁ ଜଣାଇ ପାରିବେ ନିଜର ହସ୍ତ ଅକ୍ଷର ଯେପରିକି ସୁନ୍ଦର ସୁନ୍ଦର ଅକ୍ଷର କବିତା ଲ ରଚନା ଚିତ୍ରାଙ୍କନ ଝୋଟି ପେପର୍ ଆର୍ଟ ଏଗୁଡ଼ାକ ବିଭିନ୍ନ ପ୍ରକାର ବିଷୟ ରହିଛି ପିଲାମାନଙ୍କୁ ଆକୃଷ୍ଟ କରାଇବା ପାଇଁ ସେ ସମସ୍ତ ଚିତ୍ରକଳାଗୁଡ଼ିକ ପ୍ରଦର୍ଶନୀ ମଧ୍ୟ ହୋଇଥାଏ ଯାହାର ବହୁତ ସୁନ୍ଦର ହୋଇଥାଏ ସେମାନଙ୍କୁ ଉପହାର ମଧ୍ୟ ଦିଆଯାଇଥାଏ ଇତ୍ୟାଦି ସହିତ ସମସ୍ତ ପ୍ରକାର ଭଲ ଭାବରେ ଜିରୋ ପିରିଅଡ଼୍କୁ ପିଲାମାନେ ବହୁତ ଆନନ୍ଦରେ ଏ ପ୍ରହସନ ମାଧ୍ୟମରେ ଭଲ ପାଆନ୍ତି ଆଗ କାଳରେ ବହୁତ ଛୋଟ ପିଲାମାନେ ବିଶେଷ କିଛି ନଥିଲା ସେ ସେଥିପାଇଁ ସେମାନେ କାଗଜ ଡ଼ଙ୍ଗା ଭସେଇ ନିଜକୁ ଖୁସି ମନେ କରଥିଲେ